ଓଡ଼ିଶା ଏକ କୃଷିପ୍ରଧାନ ଦେଶ ଯାହାକି ଅଧିକାଂଶ ଲୋକ କୃଷି ଉପରେ ନିର୍ଭର କରନ୍ତି ତାଙ୍କ ଜୀବନଯାପନ କୃଷି ହିଁ ତାଙ୍କର ଜୀବନ ଏବଂ କୃଷି କୃଷକମାନେ ଓଡ଼ିଶାରେ ଯେତିକ ସବୁ ଶସ୍ୟ ଉପାଦାନ ହେଉଛି ଓଡ଼ିଶାରେ ଏଇଟି ପରସେଣ୍ଟ୍ ଶସ୍ୟ ଉପାଦାନ ହୋଇଥାଏ ଆମେ ସବୁ ଏହାକୁ କୃଷିଙ୍କୁ ଡେଭଲପ୍ କରିବା ପାଇଁ ସରକାର କେତେ ନୂଆ ନୂଆ ପ୍ରଯୁଜିତ ଆୟୋଜନ କରୁଛନ୍ତି ଯାହାକି ଜଳସେଚନ ଜଳସେଚନ କରୁଛିନ୍ତି ଯାହାକି କେନାଳ ବିଲଯାକରେ କେନାଳ ହୁଡ଼ା ନଦୀରୁ ପାଣି ଏବଂ ସବୁ ଧାରାକୁ ବହେଇଁ ଦେଇାଇଥାନ୍ତି ଯାହାକି ବିଲମାଳାରେ ପାଣି ଯେଉଁ ପାଣି ଠିକ୍ ଟାଇମ୍ରେ ପହଞ୍ଚି ଯାଇଥାଏ ଏବଂ ଡ୍ରୋନ୍ ଦ୍ୱାରା ଆମେ ସବୁ ବିଭିନ୍ନ ପ୍ରକାର ସାର ପ୍ରୟୋଗ କରିଥାଉ ପାଣି ଛିଞ୍ଚି ଥାଉ ଏବଂ ବିଭିନ୍ନ ପ୍ରକାର ସାର ଯାହାକି ବିଲ ଯାକର ଉପରେ ଛିଞ୍ଚି ଦେଇ ଥାଏ ଡ୍ରୋନ୍ ଆଉ ବିଭିନ୍ନ ପ୍ରକାର ଆମେ ସବୁ ଆଧୁନିକ ଆଧୁନିକ ଯନ୍ତ୍ର ବ୍ୟବହାର କରିବା ଦ୍ୱାରା ଯାହାକି ଆମେ ଆଧୁନିକ ଯନ୍ତ୍ର ବ୍ୟବହାର ଦ୍ୱାରା ବିଲମାଳରେ ଆମେ ସବୁ ଅମଳ କରିବା ଯାହାକି ବିହନ ଯାହା ପ୍ରକାର ସବୁ ଆମେ ଆଧୁନିକ ଉପରେ ନିର୍ଭର କରି ବେଗାବେଗି କମ୍ ସମୟରେ ଆମେ କୃଷି କାର୍ଯ୍ୟକୁ କରିଥାଉ ଏବଂ ଭଲ ଉତ୍ପାଦନ ବି ହୋଇଥାଏ